ମୁଁ ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ହେଲେ ପ୍ରଥମେ ଆମର ଔପତ୍ୟାତ ର ବର୍ଣ୍ଣନା କରିବାକୁ ପଡ଼ିଥାଏ ଯାହାଫଳରେ କି ଆମର ବିଭିନ୍ନ ପ୍ରକାରର ସାରଙ୍ଗମ ଘର ପ୍ରଥମ ଆଗ ଘର ଘରଟିକୁ ଆଗ ଦେଖିବାକୁ ପଡ଼ିବ ମତେ ଯେଉଁ ଘରେ ମୁଁ ବ୍ୟବସାୟ ଟି ଆରମ୍ଭ କରିବି ସେ ଜାଗା ଉପରକୁ ପ୍ରକୃତ ଗ୍ରାହକମାନେ ଠିକ୍ ଭାବରେ ଆସିପାରିବେ କି ନାହିଁ ଦ୍ଵିତୀୟ ପାର୍ଟ ହଉଛି ଯେଉଁ ଜିନିଷ ମୁଁ ବେପାର କରିବା ପାଇଁ ଚାହୁଁଛି ତାହା ଠିକ୍ ଦରରେ ଲୋକ ପାଉଥିବା ପାଇଁ ପାଇବା କିଭଳି ପାଇପାରିବେ ସେଥିପାଇଁ ମଧ୍ୟ ବିଭିନ୍ନ ପ୍ରକାର ମାନେ ଆଡ଼ଭର୍ଟାଇଜମେଣ୍ଟ କରିବାକୁ ପଡ଼ି ପଡ଼ିଥାଏ ଯାହାଫଳରେ ବିଭିନ୍ନ ପ୍ରକାର ଲେଖିକି ଖୁଣ୍ଟି ମାନଙ୍କରେ ଝୁଲା ହେଇଥାଏ ଏବଂ ରାସ୍ତା କଡ଼ ମାନଙ୍କରେ ହୋଡ଼ିଙ୍ଗ ତିଆରି କରି ରଖାଯାଇଥାଏ ଯାହାଫଳରେ କି ପଢ଼ିବା ଦ୍ୱାରା ସେମାନେ ଲୋକ ଲୋକମାନେ ଆସି ମୋ ପାଖରେ ପହଞ୍ଚିପାରିବେ ପହଞ୍ଚିପାରିବେ ଏବଂ ଅର୍ଥ ସେଥିପାଇଁ ଅର୍ଥ ଅର୍ଥ ପାଇବା ପାଇଁ ହେଲେ ମୁଁ ପ୍ରଥମେ ବ୍ୟାଙ୍କ ସହିତ ଯୋଗାଯୋଗ କରିବି ବ୍ୟାଙ୍କ ମତେ କେତେ ପରିମାଣରେ ଅର୍ଥ ଦେଇପାରିବ ତା ମଧ୍ୟ ମୁଁ ମୁଁ ସେଇ ଅର୍ଥକୁ ନେଇ ମୋର ବ୍ୟବସାୟଟା ଆରମ୍ଭ କରିବି ତାପରେ କଞ୍ଚାମାଲ ଯେଉଁ ଜିନିଷ ମୁଁ ମାନେ ବ୍ୟବସାୟ ଆରମ୍ଭ କରିବାକୁ ଚାହିଁବି ସେଇଟା କେଉଁଠୁ ଆଣିବି ସେଇଟାକୁ ପ୍ରଥମେ ନଜର ଦେବି କେତେ ପରିମାଣର ଜିନିଷ ଆଣିଲେ ଏ ଅଞ୍ଚଳରେ ଲୋକମାନଙ୍କୁ ମୁଁ ଠିକ୍ ଦରରେ ପହଞ୍ଚାଇ ପାରିବି ତେଣୁ ସେ କଞ୍ଚାମାଲଟିକୁ ମୁଁ ପାଇବା ପାଇଁ ହେଲେ ମୁଁ ବିଭିନ୍ନ ପ୍ରକାର ମିଲର ମାନଙ୍କ ସହିତ ମଧ୍ୟ ଆଲୋଚନା କରିବାକୁ ଚେଷ୍ଟା କରିବି